ଆଜିକାଲି ଦୁନିଆରେ ସମସ୍ତଙ୍କ ଦେହରେ ରୋଗ ହେଲେ ଔଷଧ ନିହାତି ଭାବରେ ଖାଇବେ ସମସ୍ତେ ଯେହେତୁ ଔଷଧ ଖାଉଛନ୍ତି ତେଣୁ ଔଷଧ ସୁଲଭ ମୂଲ୍ୟରେ ମିଳୁନାହିଁ ଔଷଧ ରେଟ୍ ବହୁତ ଅଧିକ ରହୁଛି ସେ ଗରିବ ଲୋକଟେ ହେଉ କି ଧନୀ ସମସ୍ତେ ରୋଗରେ ପଡ଼ୁଛନ୍ତି ଆଉ ମେଡ଼ିସିନ୍ ଖାଉଛନ୍ତି କମ୍ ରେଟ୍ ହେଲେ ଖାଇବେ ଅଧିକ ଦାମ୍ ହେଲେ ବି ଖାଇବେ ଆଉ ମୁଁ ଛୋଟକାଟିଆ ଦୋକାନଟେ ଦେଇଛି ସେଥିରୁ ଯାହା ବାହାରେ ଘରେ ଦିଏ ଆଉ ମାଆ ବାପାଙ୍କର ଔଷଧ ଆଣେ ଦିନକୁ ହଜାର ଟଙ୍କା ବାହାରିଲେ ମାସକୁ ତିରିଶ ହଜାର ସେଥିରୁ ଦୁଇ କିମ୍ବା ତିନି ଭାଗର ଔଷଧରେ ପଳାଏ ଆଉ ଯାହା ରହେ ଘରର ଅନ୍ୟାନ୍ୟ ଖର୍ଚ୍ଚ ହୋଇଯାଏ